ହଁ ସୁଭାସିନି ଘରେ ଅଛେଁ ତୁଇ କାଣା କରୁଛୁ କେମିତି କାଣା ଏବେ କେମିତି କାଣା ଏବେ ଏବେ ତ ରଜରେ ଆମର ବୁଲାବୁଲି କିନ୍ ଆଡ଼େ କରି ଯିବା କାଁ କେନ୍ ଆଡ଼େ ଜିମା ନାଇଁ ତ ଯେନ୍ ଜାଗା ନାଇଁ ଦେଖି ବୋଇଲେ ମୁଇଁ ତ ନନ୍ଦନକାନନ ଆଡ଼େ କେବେ ଯାଇନାହିଁ

ହେଉ କେବେ ଯିବୁ ହେଉ କେମିତିକି ଜିମା ତୁମ ପରିବାର ଆମ ପରିବାର ମିଶିକି ଜିମା ତୁଇ କେତେଜଣଙ୍କୁ ଛୁଆ ମାନଙ୍କୁ ସମସ୍ତଙ୍କୁ ନେବୁ କାଁ ହଁ ମୁଇଁ ବି ନେଇକି ଯିବି ଛୁଆ ମାନଙ୍କୁ ସେମାନେ ବି ଦେଖିନାହିଁ ଦେଖିକି ଆସିବେ ଛୁଆ ମାନଙ୍କୁ ଧରିକି ଗଲେ ଦେଖିବାର ଅସୁବିଧା କାଣା ହେବା କାଁ ଓହୋଃ ତ ସେମିତି ଯିବା ଟା କେମିତି କାଣା କରୁଛ ଛାଡ଼ି ଦେଉଛନ୍ତି ନାଇଁ ହେଉ ତୁମେ ହଁ ସେ ଜାଗାରେ କାଣା ଟିକେଟ ଲାଗୁଛେ ଟିକେଟର କେତେ କାଣା ପଇସା ପତ୍ର ନେଉଛନ୍ତି ଜାଣିଛୁ କେବେ ଯାଇନାହିଁ ତ ହେଲେ କେତେ କାଣା ଜୀବଜନ୍ତୁ କେତେ ବୋଇଲେ ବାଘ ଭାଲୁ ହାତୀ କେତେ କାଣା ଅଛନ୍ତି ଅଲଗା କାଣା ବି ଅଛନ୍

ତ କିଛି ନାହିଁ ଆମେ ଗଲେ ଭୟ କିଛି ନାହିଁ ତ ହେଉ ଯିବା ଟା ଦିନକର୍ ଖାଇବା ପିଇବାଟା କେମିତି ଧରିକି ଘରୁ ଯାଇଥିମା କି ପଇସା ପତ୍ର କେତେ ଅଛେ ମାନେ କମ୍ ଭାବରେ ଅଛେ ଟିକିଏ ଧରିଥିବ ଟିକିଏ ଆଡ଼ଜଷ୍ଟ କର୍ବୋ ସାଙ୍ଗ ଦେବୁ ଦୁଇ ଚାରଶହ କେତେ ଧରିଥିବୁ ହେଉ ମୋର ତ ଗୋଟିଏ ଛୋଟିଆ ଛୁଆ ଅଛି ସେନା କନ୍ଦା କଟା କରିବା ହେଉ ଖାଇବା ଟା ଟିକିଏ ଧରିଥିବୁ ସାଙ୍ଗ ହଁ ନନ୍ଦନକାନନରେ ବାଘ ଭାଲୁ ହାତୀ ସବୁ ଅଛନ୍ ହଁ ମୋ ଛୁଆ ମାନେ ଦେଖିବା ଲାଗି କହୁଥିଲେ ତ ସେଥଲାଗି ପଚାରବୁ କେନ୍ତା କାଣା ଅଛନ ଦେଖବା ବେଲେ ମୁଇଁ ମୁଇଁ ବୁଝିବି ମୋର୍ ସାଙ୍ଗକ ତାର୍ ପରେ କହିମି ବୋଲି ମୋର୍ ଛୁଆମାନଙ୍କୁ କହିଲି ହଁ ହାତୀ ଦେଖମା ହେଉ ହଁ ଛୁଆମାନେ ବେଶୀ ଖୁସି ହେବେ ତାଙ୍କୁ କହିବି ଛୁଆ ମାନଙ୍କୁ ନେଇକି ଜିମା ହେଉ ତୁ ନେଉଛୁ ଯେ କେବେ ଆମକୁ ଡାକି ନାହିଁ ଏବେ ଏହି ବର୍ଷ ମୁଇଁ ଯାହା ଏଇଟା ଯିବା କି କାଣା କହୁଛୁ ବୁଲା ବୁଲି ଆଗରୁ କେବେ କିଛି କହିଲୁ ନାହିଁ ମୋର ଅସୁବିଧା ଅଛି ବୋଲି ତ କିଛି ସାହାଯ୍ୟ କଲେ ତ ତାଙ୍କ ସାଙ୍ଗରେ ଯାଇନାଇଁପାରେ ହେଉ ତ କେତେ ଦିନ୍ ବୁଲା ବୁଲି କରମା ସେଆଡ଼େ ଆମେ ପାଖାପାଖି କେତେ ଦିନ ଦୁଇ ଚାରି ଦିନ ଖଣ୍ଡେ ଲାଗିଯିବା ଓହୋ ଏବେ ତ ବର୍ଷା ପାଗ ପଳେଇ ଆସିଲାନ ଚାଷ ବାସ ପୁଣି କଲେ ଯାଇକି ହଁ ଯେତିକି ସମୟ ଯଦି ଆଁ ହଁ ଜଲ୍ଦି ଜିମା ବୁଲା ବୁଲି କରମା ଟିକିଏ ଆଉ ଫେରେ ପଳେଇ ଆସମା ହେଉ କେବେ ଯିବି ତୁମ ସାଥିରେ କଥା ଟିକିଏ ନାଇଁ ହେଲେ କେନ୍ତା ଜିମା ହେଉ ତାହେଲେ ରଖେ କାଲି ଯିବା ଆମେ ପହଞ୍ଚୁଛେ ହେଉ